ହଁ ଆଜ୍ଞା ଦଶ୍ରା ଯେନ୍ ଆଉଛେ ସେଥିର୍ ଲାଗି କେନ୍ କେନ୍ ଅଫର୍ ଆଇଛେ କେତେ ପର୍ସେଣ୍ଟ ଡିସ୍କାଉଣ୍ଟର ଅଫର୍ ଆଇଛେ ବେଲେ କେଭ୍ରୁ ଷ୍ଟାର୍ଟ ହେଉଛେ ହଁ ହଁ ବେଲେ ଦୋକାନ କେତେ ରୁ କେତେ ଖୁଲୁଛନ୍ ଯେ ହଁ ହଁ ବେଲେ ଡିସ୍କାଉଣ୍ଟଟା ଖାଲି ଦଶ୍ରା ପିରିୟଡ଼ ଲାଗି ଭେଲିଡ଼୍ ଦଶରା ଦିନ୍ ଲାଗି ହଁ ହଁ ବେଲେ ଡିଜାଇନ୍ ମାନେ ଭଲ୍ ଭଲ୍ଟା ଆଇଛେ ହଁ ହଁ ବେଲେ ଆମର୍ ସେର୍ୱାନୀ ଆଉଛେ ସେର୍ୱାନୀରେ କେନ୍ କେନ୍ କଲର୍ ସେର୍ୱାନୀ ରେ ସେର୍ୱାନୀ ଆଉ କେନ୍ କଲର୍ ରଖୁଛନ୍ ଆପଣ ସେର୍ୱାନୀଟା କେନ୍ କେନ୍ କଲର୍ ରଖୁଛନ୍ ଅପସନ୍ ଟିକେ ଦେଉନ୍ ଫିର୍ ବି ହୁଁ ହୁଁ ହୁଁ ହୁଁ ହଁ ଆଉ ଇଟା କାଣା ବୋଲୁଥିଲି କି ଲେହେଙ୍ଗା ଫେହେଙ୍ଗା ଆନିଛନ୍ କି ନାଇ ଆନି ମେରେଜ୍ ଲାଗି ୱିନ୍ଟର୍ ୱେର୍ ଆସ୍ଲା ନ ଭାଏଲ୍ ଏଭ୍ରୁ

ହଁ ହଁ ହଁ ହଁ ହଁ ବେଲେ ସେ ସେଭେଣ୍ଟି ପର୍ସେଣ୍ଟ ଡିସ୍କାଉଣ୍ଟ ଯେନ୍ ଲାଷ୍ଟ ଟାଇମ୍ ହେଇଥିଲା ସେଟା ଆର୍ ଆସ୍ବା କି ନାଇ ଆସେ ଦଶ୍ରାରେ ବାଏ ୱାନ୍ ଗେଟ୍ ୱାନ୍ ଅଛେ କି ନାଇନ ବାଏ ୱାନ୍ ଗେଟ୍ ୱାନ୍ ଅଫର୍ ଅଛେ କି ନାଇନ ହଉ ବାଏ ୱାନ୍ ଗେଟ୍ ୱାନ୍ ଅଛେ ଆମର୍ କେନ୍ କେନ୍ କମ୍ପାନୀର ରଖୁଛନ୍ ପେଣ୍ଟ ସାର୍ଟ'ମାନେ ହଁ ହଁ ଏ ସୁ'ମାନେ ବି ରଖୁଛନ୍ କାଏଁ ହେ ଆମର୍ କମ୍ପାନୀବାଲା ସାର୍ଟ ପେଣ୍ଟ୍ ମାନଙ୍କୁ ଅଫର୍ ଲାଗୁଛେ ହଁ ହଁ ହଁ ହଁ ହେଲେ ଆମେ ଯାଉଛୁଁ ସେ କାଏଲ୍'କେ ଦେଖୁଛୁଁ ଆଉଛୁଁ ଦୁକାନ୍କେ ଆଉ ଦେଖୁଛୁଁ କେନ୍ଟା କା'ଣା ଅଛେ ଯେ ଠିକ୍ ଅଛେ ଆଜ୍ଞା